ଆମେ ଛୋଟ ଛୋଟ ବ୍ୟବସାୟ କର୍ସୁଁ ଯେନ୍ତାକି ଅଗର୍ବତୀ ବତୀ ବନାବାଟା ରୁଆ ଆନ୍ସୁଁ ରୁଆକେ ମେସିନ୍ରେ ଆଜକାଲ୍ ତ ମେସିନ୍ ହାତରେ ହାତରେ ବନାସୁଁ ତ ଆମେ ବନେଇକରି ସେଟାକେ ବିକ୍ସୁଁ ତାର୍ପରେ ଗଲା ଆମେ ଧୂପ୍ଖାଡ଼ିି ବନାସୁଁ ଧୂପ୍ଖାଡ଼ିିରେ ଧୂପ୍ଖାଡ଼ି ଆମେ ବନାସୁଁ ଧୂପଖାଡ଼ିକେ ଆମେ ମିସିନ୍ରେ ବନେଇକରି ବିକ୍ସୁଁ ତାପରେ ଗଲା ଯେ ହାତେ ବନାସୁଁ ତାପରେ ମୋହମବତୀ ମୋହମବତୀ ଯେନ୍ତାକି ଆମେ ମୋହମବତୀକେ ତଗ୍ଲେଇ କରି ମୋହମବତରେ ଆମେ ବ୍ୟବସାୟ କର୍ସୁଁ ବିକ୍ସୁଁ ବ୍ୟବସାୟ ବିକ୍ସୁଁ ଆଉ ବ୍ୟବସାୟ କର୍ସୁଁ ଆମେ